ଆମ ଓଡ଼ିଶାର ଓଡ଼ିଆ ଭାଷାରେ ଏକ ଖୁବ୍ ସୁନ୍ଦର ସଂସ୍କୃତି ଆଉ ତାହାର ନିଜର ଏକ ସଂସ୍କୃତି ଅଛି ଯେଉଁ ସଂସ୍କୃତି ସାର ବିଶ୍ୱରେ ପ୍ରସିଦ୍ଧ ଏବଂ ଏହି ସଂସ୍କୃତି ପାଇଁ ଆଜି ଓଡ଼ିଶାର ସମସ୍ତ ସମ ଓଡ଼ିଶା ବିଶ୍ୱ ଦରବାରରେ ଖୁବ୍ ପରିଚିତ ଲାଭ କରିଛି ଏହା ଏକ ଖୁବ୍ ପୁରୁଣା ସଂସ୍କୃତି ଏବଂ ଆଧ୍ୟାତ୍ମିକ ବାଦକୁ ନେଇ ତିଆରି ହୋଇଛି ଏହି ସଂସ୍କୃତିରେ ବିଭିନ୍ନ ଏକ ସୁସ୍ଥ ପରମ୍ପରା ଅଛି ଏବଂ ଏକ ଭଲ ବାର୍ତ୍ତା ସମାଜକୁ ଦେଇଥାଏ କିନ୍ତୁ ଏବେ ଦେଖାାଯାଉଛି ଯେ ଓଡ଼ିଶାର ସଂସ୍କୃତିରେ ମଧ୍ୟ ବାହାର ଦେଶର ସେ ସଂସ୍କୃତି ପ୍ରବେଶ କରିବାକୁ ଲାଗିଲେଣି ଆମ ଓଡ଼ିଶାର ମୁଖ୍ୟ ପୋଷାକ ହେଉଛି ଧୋତି ଆଉ ଶାଢ଼ୀ କିନ୍ତୁ ଆଜିକାଲି ସେଥିରେ ମଧ୍ୟ ପାଶ୍ଚାତ୍ୟ ସଂସ୍କୃତି ତା ଭିତରେ ପ୍ରିବେଶ କରେନି ଯେମତି ଆଜିକାଲି ଆଉ ଯୁବପିଢ଼ି ଧୋତି ଗାମୁଛାକୁ ଆଉ ପରିଧାନ କରୁନାହାନ୍ତି ଆଉ ସେମାନେ ମଧ୍ୟ ପାଶ୍ଚତ୍ୟ ସଂସ୍କୃତି ଆପଣେଇ ସାର୍ଟ୍ ଜିନ୍ସ୍ ପ୍ୟାଣ୍ଟ୍ ଇତ୍ୟାଦି ପରିଧାନ କରୁଛନ୍ତି ସେମିତି ମହିଳାମାନେ ଆଉ ଶାଢ଼ୀ ପିନ୍ଧି ରହୁନାହାନ୍ତି ସେମାନେ ମଧ୍ୟ ପୁଅ ପିଲାଙ୍କ ପୋଷାକ ବା ବିଭିନ୍ନ ପ୍ରକାର ଆଧୁନିକ ପୋଷାକ ପିନ୍ଧୁଛନ୍ତି ଆଉ କାଳରେ ସମୁଦ୍ର ମାର୍ଗ ଦେଇ ଓଡ଼ିଆ ମାନେ ଇଣ୍ଡୋନେସିଆ ସହିତ ବାଣିଜ୍ୟ ବ୍ୟବସାୟ କରୁଥିଲେ ସେଇ ଯିବା ଇଣ୍ଡୋନେସିଆରେ ମଧ୍ୟ ବହୁତ ଗୁଡ଼ିଏ ସଂସ୍କୃତି ଆମ ଓଡ଼ିଶାରେ ପ୍ରବେଶ କରିୁଛି ପୁଣି ଚୀନ୍ ଆଜିକାଲି ଚୀନ୍ର ସମସ୍ତ ଜିନିଷ ଖୁବ୍ ସୁଲଭ ମୂଲ୍ୟର ଶସ୍ତାରେ ମିଳୁଥିବ ଥାକାର ବହୁତ ଜିନିଷ ଆମ ଓଡ଼ିଶାରେ ପ୍ରବେଶ କରି ସେ ଚିିନ୍ର ସଂସ୍କୃତିକୁ ମଧ୍ୟ ଆମ ରାଜ୍ୟରେ ପ୍ରସାର କରିଦିଅନ୍ତି ଆମର ମୁଖ୍ୟ ଖାଦ୍ୟ ହେଉଛି ଭାତ ହେଲେ ଆଜିକାଲି ସେଇଟା ଚୀନ୍ ସଂସ୍କୃତି ଲୋକମାନେ ଚାଓମିନ୍ ଇତ୍ୟାଦି ଖାଇବା ଆରମ୍ଭ କରୁଛନ୍ତି ସେନ୍ତି ଆମ ଓଡ଼ିଶାରେ ସେଇସବୁ ପୁରୁଣା ପୁରୁଣକୁ ବଞ୍ଚାଇ ରଖିବା ଉଚିତ୍ ନ'ହେଲେ ପାଶ୍ଚାତ୍ୟ ସଂସ୍କୃତି ଯଦି ଆସିଯିବ ଆମ ଭାରତ ଦେଶର ସଂସ୍କୃତି ଆସିଲେ ଆମ ଓଡ଼ିଶାର ସଂସ୍କୃତି ବିକୃତ ହେଇଯିବ ସେଥିପାଇଁ ଆମ ଓଡ଼ିଆ ସଂସ୍କୃତିକୁ ବଞ୍ଚାଇ ରଖିବା ଉଚିତ୍